ଆମ ଅଞ୍ଚଳରେ ଆମ ଗାଁ'ରେ ବିଭିନ୍ନ ପ୍ରକାର ଖେଳ ହୁଏ ଯେମିତି ହକି ଫୁଟବଲ୍ ହୁଏ ଆଉ ବ୍ୟାଡ଼ମିନଟନ୍ ହୁଏ କ୍ରିକେଟ୍ ହୁଏ ଆଉ ବିଭିନ୍ନ ପ୍ରକାର ମଧ୍ୟ ଅନ୍ୟାନ୍ୟ ଖେଳ ହୁଏ ତ ମୋତେ ସବୁଠୁ ଖେଳ ଭିତରେ ସମସ୍ତ ଖେଳ ଭିତରୁ ମୋତେ କ୍ରିକେଟ୍ ଖେଳକୁ ବହୁତ ପସନ୍ଦ ଲାଗେ ଆଉ ମୁଁ କ୍ରିକେଟ୍ ଖେଳ ମଧ୍ୟ ଦେଖେ ଇଚ୍ଛା ହେଲେ ମଧ୍ୟ କ୍ରିକେଟ୍ ଖେଳେ ମୁଁ ଆଉ କ୍ରିକେଟ୍ ଖେଳକୁ ପସନ୍ଦ କରେ ଏଥିରେ ଏଗାର ଜଣ ପ୍ଲେୟାର୍ ଥାନ୍ତି ଜଣେ ଉଇକେଟ୍ କିପର୍ ଥାଆନ୍ତି ଚାରିଜଣ ପାଞ୍ଚଜଣ ବୋଲର୍ ଥାଆନ୍ତି ଆଉ ଦୁଇ ଜଣ ଅଲରାଉଣ୍ଡର୍ ଥାନ୍ତି ତିନି ଚାରିଜଣ ବ୍ୟାଟ୍ସମ୍ୟାନ୍ ଥାନ୍ତି ତ ମୋତେ କ୍ରିକେଟ୍ ଖେଳ ଦେଖିବାକୁ ବହୁତ ପସନ୍ଦ ଲାଗେ ଦୁଇ ଜଣ ଟିମ୍ ଭିତରେ ଯେତେବେଳେ ଗୋଟେ ମାନେ ରନ୍ରେ ରନ୍କୁ ନେଇକି ଗୋଟେ ଗୋଟେ ରନ୍ ପାଇଁ କଷ୍ଟ କରନ୍ତି ଦୌଡ଼ନ୍ତି ସେଇ ଟାଇମ୍ ରେ ବହୁତ ମାନେ ଇଚ୍ଛା ଉତ୍ସୁକ ବଢ଼ିଯାଇଥାଏ ଦେଖିବାପାଇଁ ଆଉ ସେଇଟା ମୋତେ ସବୁଠୁ ସେଥିପାଇଁ ବହୁତ ଭଲ ଲାଗେ କ୍ରିକେଟ୍ ଖେଳ ଆଉ ମୁଁ କ୍ରିକେଟ୍ ଖେଳ ମଧ୍ୟ ଦେଖେ ଆଉ ଆମ ଇଣ୍ଡିଆ ଟିମ୍ ଟିମ୍ ମଧ୍ୟ ଆମ ଭାରତର ଇଣ୍ଡିଆ ଟିମ୍ ମଧ୍ୟ କ୍ରିକେଟ୍ ଖେଳରେ ବିଭିନ୍ନ ପ୍ରକାର ପଦ ହାସଲ୍ କରିଛନ୍ତି ବିଭିନ୍ନ କପ୍ ମଧ୍ୟ ଜିତିଛନ୍ତି ବିଶ୍ୱକପ୍ ଜିତିଛନ୍ତି